ହଁ ହ୍ୟାଲୋ ହଁ କହ ଆରେ ଯିବା ଆମେ ରୂପାଲି ଛକ ଚାଟ ଖାୟା ପାଇଁ ଚାଲୁନୁ ଆଜି ଯିବା ହଁ ଆମେ ଦୁଇଜଣ ଆଗ ସାଙ୍ଗ ହୋଇକି ଯିବା ଆଉ ସେହି କାଳିଆ ଦୋକାନ ଚାଟ ଟା ନୁହେଁ ଜମା ଭଲ ଲାଗୁନି ଇଏ ଦୋକାନରେ ଚାଟ ଇଏ ବରା ଦଉଛି ଆଉ ସେଥିରେ ଦହି ପକଉଛି ସବୁ ଦେଉଛି ବହୁତ ଟେଷ୍ଟ ଲାଗୁଛି ଆଉ ତାପରେ ଆମେ ଚାଟ ଖାଇକି ଆମର ମନ୍ଦିର ଫନ୍ଦୀର ସବୁ ଇସ୍କନ ମିସ୍କନ ସବୁ ବୁଲିବା କ'ଣ କହୁଛୁ ହଁ ହଁ ତାହାହେଲ ଦୁଇ ଜଣ ଯାକ ଅଣ୍ଡା ପକାଇକି ଖାଇବା ମୋତେ ବରା ଭଲ ଅଣ୍ଡା ବି ଭଲ ହେଲା ଆଉ ଇସ୍କନ ମନ୍ଦିର ହରିକା ଯିବା ବୁଲି

ହଁ ତୁ ଖାଇଥେଲୁ ସେହିଠି

ହଁ ହଉ ଆମ ପଡ଼ୋଶୀରୁ ଦୁଇ ଜଣ ମୋ ସାଙ୍ଗ କରିଛି ସାଙ୍ଗ ହୋଇକି ଯିବା ଆଉ ହେଲା ଆଉ ତୁ ଆସେ ତାହେଲେ ଆମେ ସାଙ୍ଗ ହୋଇକି ଯିବା

ଆଉ ବୁଲିବା ଆଉ ମଉଜ ହଉ ଆଉ ହଁ ଆଉ ସିଏ ଭଲ ମାନେ ସିଏ ଭଲ ଦେଉଛି ସେଥିରେ ଚାଟରେ ତ ଇଏ ବରା ଦେଉଛି ଦହି ଦେଉଛି ଆକୁ ଭଲ ଆଉ ଚେରୀ ଫେରି ସବୁ ପକାଇକି ଦେଉଛି ହଉ ଠିକ୍ ଅଛି ତୁ ତମ ଘରକୁ ନେଇଆସିବୁ ମୁଁ ଆମ ଘର ପାଇଁ ନେବି ଆଣିକି ଆସିବି ଆଉ ଚାଟ ଆଉ ହଉ ଠିକ୍ ଅଛି କେତବେଳକୁ ବାହାରିକି ଆସିବୁ ଆଉ ଆଜି ଯଦି ହେବ ହେବ ନହେଲେ କାଲି ସକାଳେ ଯିବା ଆଉ ହଉ

ହଉ ଠିକ୍ ଅଛି ଆମ ଦୁଇ ଜଣ ସାଙ୍ଗ ଆମର ପଡ଼ୋଶୀ ଦୁଇ ଜଣଙ୍କୁ ମୁଁ ସାଥିରେ ନେଇକି ଯିବି ଆମେ ମୋ ବସରେ ଯିବା ନା ଏହିଥିରେ ଯିବା ଏହି ଚାଲୁ ଅଟୋରେ ଲାଇନ ଅଟୋରେ ଯିବା ହଉ ହଉ ଠିକ୍ ଅଛି ମୁଁ ସମ ରୁ ଚଢ଼ିବି ଆଉ ହେଲା